ନବୀନ ପଟ୍ଟନାୟକ ନିରଞ୍ଜନ ପଟ୍ଟନାୟକ ସୁର ରାଉତରାୟ ଅପରାଜିତା ଷଡ଼ଙ୍ଗୀ ଏମାନେ ସବୁ ଟପ୍ ନେତା ହେଲେ ମଧ୍ୟ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦୀର୍ଘ ବାଇଶ ବର୍ଷ ଶାସନ ଭିତରେ ସିଏ ଲୋକଙ୍କର ବହୁତ ଜନହିତକର କାମ ମଧ୍ୟ ସେ କରିଛନ୍ତି ତେଣୁ ଲୋକଙ୍କର ଗାଁ ଗହଳି ରାସ୍ତାଘାଟ ପୋଖରୀ କୂଅ ବହୁତ ଜିନିଷ ତିଆରି ହୋଇଛି ସାରା ଆମ ଭାରତ ବର୍ଷ ଭିତରେ ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ ଭାବେ ସେ ପରିଚିତ ନିରଞ୍ଜନ ପଟ୍ଟନାୟକ ସୁର ରାଉତରାୟ ଏମାନେ ସବୁ କଂଗ୍ରସର ଲିଡ଼ର ହେଲେ ସୁଦ୍ଧା କଂଗ୍ରେସ ବର୍ତ୍ତମାନ ଦିନକୁ ଦିନ ସେ ତଳ ପଛ ହେଉଛି ପଛକେ ସେ ଆଉ ଉପରକୁ ଉଠିବାର ସାହସ ସେମାନଙ୍କର ନାହିଁ ଅପରାଜିତା ଷଡ଼ଙ୍ଗୀ ସିଏ ଆମର ଭୂବନେଶ୍ୱର ସାଂସଦ ବିଜେପିର ସେ ମଧ୍ୟ ବହୁତ ଲୋକଙ୍କର ଉନ୍ନତି ମଧ୍ୟ ସେ କରିଛନ୍ତି ତେଣୁ ସବୁଠାରୁ ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ ହେଲେ ଆମର ନବୀନ ପଟ୍ଟନାୟକ